ଇଟା ଦଶ୍ ବର୍ଷ ଉପ୍ରେ ହେଇଯିବା ମୁଇଁ ଦିନେ ବଜାର୍କେ ଶହେ ଟଙ୍କା ଧରିକିରି ଗଲି ଦେଖ୍ଲି ଯେ ବଜାର୍ରେ ପନିପରିବା ରେଟ୍ କେତେ ନି କେତେ ଏ ଭେଣି ଚାଲିଶ୍ ଟଙ୍କା ବାଇଗଣ୍ ଚାଲିଶ୍ ଟଙ୍କା ଲଙ୍କା ଘିନ୍ବ ବଏଲେ ଦଶ୍ ଟଙ୍କାରେ ଚାର୍ଟା କି ପାଞ୍ଚ୍ଟା ଦଉଚନ୍ କେତେ ନି କେତେ ପନିପରିବା ରେଟ୍ ବଏଲେ କାଁ କର୍ସିଁ କାଁ କର୍ସିଁ ବଏଲି ଆର୍ ହେ ଭେଣ୍ଡି ଟିକେ ଗୁଆସେମି ଟିକେ ଇଟା ଧରିକିରି ଆଏଲି ବଏଲେ ଭାବ୍ଲି ଯେ ମୋର୍ ତ ଗୁଟେ ବଗିଚା ଅଛେ ଆର୍ ବଗିଚାରେ ପନିପରିବା କଲେ କେନ୍ତା ହେତା ତାହିଁ ଆରଦିନ ନ ଗୋଟେ ଟ୍ରାକ୍ଟର୍ଟେ ଆନିକିରି ବାଡ଼ିକେ ଜୁତିକିରି ମୁଇଁ ବଗିଚା କାମ କଲି ଇଟା ପାଖାପାଖ୍ ଦଶ୍ ବର୍ଷ ଆଗ୍ରୁ ହେଇଯିବା